ଆଜ୍ଞା ନମସ୍କାର୍ ହଏ ସାର୍ ଭଲ ଅଛେଁ ଭଲ୍ ଆଜ୍ଞାଁ ତମର୍ କ୍ରିପାରୁ ସାର୍ ମେଟ୍ରିକ୍ ପାସ୍ ହେଲୁ ଆର୍ ସାର୍ କାଣା ଯେ ସାର୍ ମେଟ୍ରିକ୍ ପାସ୍ କଲି ଯେ ସାର୍ କେନୁ ଲେଖାଲେ ଭଲ୍ ହବା ସାର୍ ଆପଣ୍ ଯେନେ କହିବେ ବୋଲେ ତ ସେନେ ଲେଖାମି ସାର୍ ଆରୁ ଆର୍ ମୋର୍ ଇଛା ଆଉ କାଣା ସାର୍ ଆଇ ଟି କର୍ମି ବୋଲୁଥିଲି ସାର୍ ଯେ ଘରେ ନାଇଁ କଲେ ଆର୍ ସାଇନ୍ସ କର୍ମି ଭାବୁଛେ କିନ୍ତୁ ସାର୍ ଏତେ ଟିକେ ପଇସା ପ୍ରୋବ୍ଲେମ୍ ତ ଆର୍ଟସ୍ କର୍ବି ବୋଲୁଛେ ସାର୍ ନାଇଁ ସାର୍ ପୁରା ମୋର୍ ତ ସାଇନ୍ସ ପଢ଼ବାକୁ ଇଛା ଏକା ଅଛି ସାର୍ ସାର୍ ପଢାଉଛନ୍ ତ ସାର୍ ଆରୁ କେନ୍ତା ସେନ୍ତା ତ ପଢାଉଛନ୍ ଆପଣ୍ ଦେଖୁଛନ୍ ପଢ଼େଇଛନ୍ ଆରୁ ଏ ସାର୍ ମୋତେ ଆଉ ସାର୍ ଟିକେ ହଁ ସାର୍ ସାର୍ ନାଇଁ ସାର୍ ଆପଣ୍ କହିବେ ବୋଲେ ନେଇଁ ପଢ଼ମି କି ସାର୍ ହଉ ସାର୍ ୟେ ସାର୍ ସେ କଲେଜ୍ର ଫିଜ୍ ଫିଜ୍ କେନ୍ତା ସାର୍ ଆପଣଙ୍କ ହିସାବ୍ରେ କେତେ କେତେ ଆଜ୍ଞାଁ ଅ ନାଇଁ ଆଜ୍ଞାଁ ପ୍ରାଇଭେଟ୍ ନାଇଁକି ଆଜ୍ଞାଁ ଆଜ୍ଞାଁ ଆଜ୍ଞାଁ ପାରିବି କି ନାହିଁ ଆଉ ଦେଖି ଦିଆନ୍ ଆଜ୍ଞାଁ ଗଭର୍ଣ୍ଣମେଣ୍ଟ୍ କେନ୍ତା ଅଛି ଯେ ଆଜ୍ଞାଁ ଆଜ୍ଞାଁ କଲେଜ୍ର ନାଁ କେନ୍ଟା ଆଜ୍ଞାଁ ନାଇଁ ଆଜ୍ଞାଁ ହଉ କାର୍ ବସ୍ ନାଇଁ ଗଲେ ବି ହେବା ଏଖାନ୍ ଯେ ନାଇଁ ଆଜ୍ଞାଁ ଠିକ୍ ହେବା ବି ଗଲେ ବି ଠିକ୍ ହେବା ସାର୍ ଆଜ୍ଞାଁ ହଉ ଆଜ୍ଞାଁ ମୁନ୍ ଜଗ୍ବି ଆଜ୍ଞାଁ ଆଜ୍ଞାଁ ହଁ ଆଜ୍ଞାଁ